ଆମ ଭାରତରେ ଲୋକମାନେ ଅଧିକ ଆୟୁର୍ବେଦିକ ଉପରେ ନିର୍ଭର କରିଥାନ୍ତି ଯେତେ ଏଲୋପାଥି ମଧ୍ୟ ଆଗକୁ ଗଲେ ମଧ୍ୟ ଆମ ଭାରତରେ ଲୋକମାନେ ଆୟୁର୍ବେଦିକ ଉପରେ ନିର୍ଭର କରିଥାନ୍ତି ଆମର ପୂର୍ବକାଳ ଜେଜେ ଜେଜେ ଓ ତାଙ୍କ ବାପା ମଧ୍ୟ ଆୟୁର୍ବେଦିକ ଉପରେ ନିର୍ଭର କରିଥିଲେ ଓ ଆମ ଜେଜେ ଏପର୍ଯ୍ୟନ୍ତ ବି ବଞ୍ଚିଛନ୍ତି ତାଙ୍କର ଯେକୌଣସି ରୋଗ ଚର୍ମଜାତୀୟ ଓ ଅନ୍ୟ କୌଣସି ଜାତୀୟ ରୋଗ ହେଲେ ମଧ୍ୟ ସେ ଆୟୁର୍ବେଦିକ ଉପରେ ନିର୍ଭର କରିଥାନ୍ତି ଆୟୁର୍ବେଦିକ ଆଉ ସେ ଏପର୍ଯ୍ୟନ୍ତ ଯାଏବି ଏଲୋପାଥି ଉପରେ ନିର୍ଭର କରିନଥାନ୍ତି ବି ଏଲୋପାଥିର ମେଡ଼ିସିନ୍ କିଛି ଖାଇ ନାହାନ୍ତି ଯାହା ହେବେ ଚେରମୂଳି ଆୟୁର୍ବେଦିକ ଉପରେ ନିର୍ଭର କରିଥାନ୍ତି ଏଥି ମଧ୍ୟରୁ ଆମ୍ଭେ ମଧ୍ୟ କେଶ ଓ ଚର୍ମଜାତୀୟ ରୋଗ ହେଲେ ଆୟୁର୍ବେଦିକ ଆୟୁର୍ବେଦିୟ କେଶ ଜନିତ ରୋଗ ହେଲେ ଆମେ ମନ୍ଦାର ପତ୍ର ଓ ମଞ୍ଜୁଆତି ପତ୍ର ରସ ମୁଣ୍ଡରେ ମାରିଥାଉ କେଶ ଘନ କଳା ଓ ବୃଦ୍ଧି ପାଇଥାଏ ଏହାଦ୍ୱାରା ଆମର କେଶ ବହୁତ ଘନ କଳା ହେବା ସହିତ କେଶ ବଡ଼ ବଡ଼ ବି ହୋଇଥାଏ ଓ ଚର୍ମ ଜାତୀୟ ରୋଗରୁ ଆମେ ମୁକ୍ତି ପାଇବା ପାଇଁ ବହୁତ ପିତା ଜାତୀୟ ଖାଦ୍ୟ ଯଥା ନିମ କରଞ୍ଜ କଲରା ଇତ୍ୟାଦି ଖାଇଥାଉ ଯେପରିକି ହାଡ଼ ଫୁଟି ହେବା ଦ୍ୱାରା ଆମ୍ଭେ ନିମ ପତ୍ର ଓ ହଳଦୀ ଇତ୍ୟାଦି ଆମେ ଲଗାଇ ଥାଉ ହାଡ଼ଫୁଟି ରୋଗର ମୁକ୍ତି ପାଇବା ପାଇଁ ଲୋକମାନଙ୍କୁ ବା ହାଡ଼ଫୁଟି ରୋଗୀମାନଙ୍କୁ ନିମପତ୍ର ବେଡ଼୍ ଉପରେ ଶୁଆଇ ଦିଆଯାଏ ହାଡ଼ଫୁଟି ରୋଗର ମୁକ୍ତି ପାଇବା ପାଇଁ ଏହାଦ୍ୱାରା ଆମେ ଆୟୁର୍ବେଦିକ ଜାତୀୟ ଇଏ ଆୟୁର୍ବେଦିକ ଜାତୀୟ ଚିକିତ୍ସା କରେଇ ଥାଉ କେଶ ଚର୍ମ ଯତ୍ନ ନେବା ପାଇଁ ଆମେ ଗାଁରେ ମନ୍ଦାର ପତ୍ର ମଞ୍ଜୁଆତି ପତ୍ର ମୁଣ୍ଡରେ ମାରିଥାଉ କେଶ ବଢ଼ାଇବା କେଶର ଯତ୍ନ ନେବା ପାଇଁ ଓ ଚର୍ମ ଯତ୍ନ ନେବା ପାଇଁ ଆମେ ପିତା ଜାତୀୟ ଖାଦ୍ୟ ନିମ କରଞ୍ଜ ବା କଲରା ଇତ୍ୟାଦି ଖାଇଥାଉ